ଆମେ ବେ ନିତ୍ୟଦିନ ଖାଦ୍ୟ ରୋଷେଇ କରିବା ବେଳେ ଆମେ ବିଭିନ୍ନ ପ୍ରକାର ବିରଳ ଅସାଧାରଣ ଉପାଦାନ ବ୍ୟବହାର କରିଥାଉ ଯେପରି ଆମକୁ ପନିର ତିଆରି କରିବାକୁ ହେଲେ ପନିର ପାଇଁ ପନିର ନିତ୍ୟାନ୍ତ ଆବଶ୍ୟକ ତା ଦେହରେ କ୍ୟାପ୍ସିକମ ତା ଦେହରେ ବିଟ୍ ଗାଜର କାଜୁ ପେଷ୍ଟ ତା'ପରେ ଚାରୁ ମଗଜ ପେଷ୍ଟ ଏଗୁଡ଼ାକ ଦେଲେ ବହୁତ ଆମକୁ ତା ସେଥିରୁ ନ୍ୟୁଟ୍ରିଅସ ଏବଂ ପ୍ରୋଟିନିଅସ ଜିନଷ ଖାଦ୍ୟ ପ୍ରୋଟିନିଅସ ପ୍ରୋଟିନ ମିଳିବ ଯାହା ଫଳରେ କି ଆମ ଶରୀର ସୁସ୍ଥ ରହିବ ଏବଂ ରୋଗ ହେବନାହିଁ ସେ ସେହିପରି ଆମେ ମାଛ ତରକାରୀ କଲେ ମଧ୍ୟ ସେଥିରେ ବିଭିନ୍ନ ପ୍ରକାର ମସଲା ଦେଇଥାଉ ଯେପରି ସୋରିଷ ଜିରା ଲଙ୍କା ପିଆଜ ରସୁଣ ଏହି ବିଭିନ୍ନ ପ୍ରକାର ଜିନିଷ ଦେଇଥାଉ ଆମେ କ୍ଷୀରି ତିଆରି କଲେ କ୍ଷୀରିରେ ଯେମିତି କା କାଜୁ କିସମିସ୍ କ୍ଷୀର ଅମୁଲ୍ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଉ ଯାହା ଫଳରେ କି ଆମ ଶରୀର ସୁସ୍ଥ ରହିବ ଏବଂ ଆମକୁ ବିଭିନ୍ନ ପ୍ରକାର ରୋଗ ହେବନାହିଁ ଯାହା ଫଳରେ କି ଆମେ ସୁସ୍ଥ ବା ଖାଦ୍ୟ ଖାଇଲେ ସୁସ୍ଥ ରହିପାରିବା ସୁସ୍ଥ ଖାଦ୍ୟ ଯେପରି ବିଟ୍ ଗାଜର ମକା ତା'ପରେ ପନିର କ୍ଷୀର ଘିଅ ମହୁ ଏପରି ବିଭିନ୍ନ ପ୍ରକାର ଜିନିଷ ଅଛି ଆମେ ଫାଷ୍ଟଫୁଡ଼ ଆଇ ଫାଷ୍ଟଫୁଡ଼ ଜିନିଷ ମଧ୍ୟ କା ଖାଇଲେ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ବିରଳ ଏବଂ ଅସାଧାରଣ ଜିନିଷ ବ୍ୟବହାର ହେଇଥାଏ ଯେପରି କି ଅଣ୍ଡା ଗାଜର ଗାଜର ହାଲୁଆ କଲେ ଆମେ ଗା ସେଥିରେ ଗାଜର ବ୍ୟବହାର କରିଥାଉ ଗାଜର ସହିତ ସୁଗାର ମିଲ୍କ୍ ସୁଗାର ମିଲ୍କ୍ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଥାଉ ଯାହା ଦ୍ୱାରା କି ଗାଜର ହାଲୁଆଟା ବହୁତ ଟେଷ୍ଟ ହେବ ଆମ ଦେହ ପାଇଁ ବହୁତ ନ୍ୟୁଟ୍ରିଏସ ହେବ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଅସାଧାରଣ ଅସାଧାରଣ ଉପାଦାନ ବ୍ୟବହାର କରିଥାଉ ସେ ସେଗୁଡ଼ିକ ହେଲା କାଜୁ କାଜୁ ଆମର ବହୁତ ତା ଦେହରେ ପ୍ରୋଟିନ ଅଛି ତାହାକୁ ଖାଇଲେ ଆମ ଦେହ ଶରୀର ସୁସ୍ଥ ରୁହେ ଏବଂ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ ହୁଏ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ନିତ୍ୟଦିନ ଯେତେ ବି ଖାଦ୍ୟ ଖାଉ ସେଥିରେ ବହୁତ ପ୍ରକାର ଅସାଧାରଣ ଉପାଦାନ ବ୍ୟବହାର କରିଥାଉ ବିରଳ